ହ୍ୟାଲୋ ଗ୍ରାଣ୍ଟ୍ ରେସିଡ଼େନ୍ସି କଟକ ନୟାବଜାର ଏସ୍ ବାଦାମବାଡ଼ିରୁ କହୁଛନ୍ତି ନା ମୁଁ କଟକ ନୟାବଜାରରୁ ତନୁଜା କହୁଛି ଆପଣଙ୍କ ହୋଟେଲ୍ରୁ ବହୁତ ଥର ମୁଁ ଅର୍ଡର୍ କରିଛି ଆଉ ମୋତେ ବି ବହୁତ ପସନ୍ଦ ଆସିଛି ଏବେ ଭାଇ କ'ଣ କ'ଣ ଅଛି ବିରିୟାନୀରେ ମୁଁ ଚିକେନ୍ ବିରିୟାନୀ ଅର୍ଡର୍ କରିବାକୁ ଚାଁହୁଛି କିଛି ଡିସକାଉଣ୍ଟ୍ ଅଛି କି ଭାଇ ଡିସକାଉଣ୍ଟ୍ ଚିଲ୍ଲୀ ଚିକେନ୍ କି ଚିଲ୍ଲୀ ପ୍ରନ୍ରେ କିଛି ଡିସକାଉଣ୍ଟ୍ ଅଛି ଆଚ୍ଛା ଯଦି ଅଛି ମୁଁ ତ କଟକରେ ଥିଲି ଅର୍ଡର୍ କରିଥିଲି ଏବେ ଗାଁ କୁ ଆସିଛି ମୋର ଲୋକେସନ୍ଟା ସେଣ୍ଟ୍ କରୁଛି ଆପଣ ସେଇ ଲୋକେସନ୍ରେ ମୋତେ ଚିକେନ୍ ବିରିୟାନୀ ଗୋଟେ ଚିଲ୍ଲୀ ପ୍ରନ୍ ହାଫ୍ ଆଉ ତନ୍ଦୁରି ଚିକେନ୍ ଗୋଟିଏ ସେଣ୍ଡ୍ କରିବେ ଆଜ୍ଞା ମୋ ଲୋକେସନ୍ଟା ଲେଖନ୍ତୁ ଆଟ୍ ଭଗଦେଇ ପୁର ଡିଷ୍ଟ୍ କେନ୍ଦ୍ରାପଡ଼ା ପିନ୍ ସାତ ପାଞ୍ଚ ଚାରି ଦୁଇ ଏକ ଛଅ ଆପଣଙ୍କର କେତେ ଟାଇମ୍ ଲାଗିଯିବ ଆକ୍ଚୁଲି ଅର୍ଡର୍ଟା ଅର୍ଡର୍ ଆସିବା ପାଇଁ ଠିକ୍ ଅଛି ଅର୍ଡର୍ କରିଦେବେ